ହଁ ମୁଁ ଭାବୁଛି ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଆଜିକାଲିର ପିଲାମାନେ ଇଂରାଜୀ ଭାଷାରେ ଲିପ୍ତ ରହୁଛନ୍ତି ଯାହାଦ୍ୱାରା ଆମ ମାତୃଭାଷା ଓ ତା'ର ସଂସ୍କୃତି ଓ ପରମ୍ପରା ଇତ୍ୟାଦି ଧୀରେ ଧୀରେ ହଜିବାରେ ଲାଗିଛି ତେଣୁ ଓଡ଼ିଆ ଭାଷା ବାଧ୍ୟତାମୂଳକ ହେବାଦ୍ୱାରା ଆଜି କାଲିର ଛୋଟ ପିଲାମାନେ ଙ୍କଠାରୁ ଆରମ୍ଭ କରି ଯୁବ ବର୍ଗ ଯାଏ ସମସ୍ତେ ନିଜ ଇତିହାସ ଓ ପୌରାଣିକ ବିଷୟରେ ଜ୍ଞାନ ଅର୍ଜନ କରିପାରିବେ ଏବଂ ନିଜ ଅଞ୍ଚଳରେ ଉନ୍ନତି ନିମନ୍ତେ ମଧ୍ୟ ଆଶାୟୀ ମଧ୍ୟ ହେବେ